ଆଜିର ଯୁଗ ହେଲା ଅନଲାଇନ୍ର ଯୁଗ ପୁରାତନ ଯୁଗରେ ଯେଉଁ କାମ କରିବା କରିବା ପାଇଁ ବର୍ଷ ବର୍ଷ ସମୟ ନେଉଥିଲା ଆଜିର ଏହି ଡିଜିଟାଲ୍ ଯୁଗରେ କିଛି ସମୟ ମଧ୍ୟରେ ତାହା ସମ୍ଭବ ହୋଇପାରୁଛି ଡିଜିଟାଲ୍ ଦେଓ ଆପ୍ ବ୍ୟବହାର କରିବା ଦ୍ଵାରା ବିଭିନ୍ନ କାର୍ଯ୍ୟ ସହଯୋଗ ହୋଇପାରୁଛି ଅନଲାଇନ୍ ପେ ଫୋନ୍ ପେ ଜି ପେ ଇତ୍ୟାଦିର କାରବାର କରିବା ବିଶ୍ୱସନୀୟ କିନ୍ତୁ କିଛି ସ୍ଥଳରେ ଆମକୁ କିଛି ଅସୁବିଧାର ସମୁଖିନ୍ନ କରିବାକୁ ପଡ଼ୁଛି ଅସୁବିଧାଟା ଆମର ଏଇଆ ହେଉଛି କି ମନେକର ଆମେ ମୋବାଇଲ୍ ରିଚାର୍ଜ୍ କରୁଛନ୍ତି ଯଦି ମୋର ରିଚାର୍ଜ୍ର ମୂଲ୍ୟ ଦୁଇଶହ ଅଣଚାଳିଶି ଟଙ୍କା ରହିଛି ଓ ଯଦି ମୁଁ ଫୋନ୍ ପେରେ ରିଚାର୍ଜ କରୁଛି ତାହେଲେ ତିନି ଟଙ୍କା ଏକ୍ସଟ୍ରା ଚାର୍ଜ୍ କଟୁଛି ମାନେ ଆମର ଦୁଇଶହ ଅଣଚାଳିଶି ଟଙ୍କା ରିଚାର୍ଜ୍ କରିବାକୁ ହେଲେ ଦୁଇଶହ ବୟାଳିଶି ଟଙ୍କା ଆମର କଟୁଛି ସେଇଟା ହେଉଛି ତାର ଡିମେରିଟ୍